ଗ୍ରାମାଞ୍ଚଳର ଶିକ୍ଷା ବ୍ୟବସ୍ଥା ପ୍ରାୟତଃ ବିଶେଷ ଆବଶ୍ୟକତା କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ବିଶେଷ ସହାୟକ ହୋଇଥାଏ କାରଣ ଗ୍ରାମାଞ୍ଚଳରୁ ଅନେକ ଶିକ୍ଷଣ ସାମଗ୍ରୀ ବ୍ୟବହାର କରାଯାଇଥାଏ ଯାହା ପ୍ରକୃତିରେ ଉପଲବ୍ଧ ତା' ଛଡ଼ା ଗ୍ରାମାଞ୍ଚଳରେ ଶିକ୍ଷାଦାନ ମଧ୍ୟ ଶିକ୍ଷଣ ପଦ୍ଧତି ଦ୍ୱାରା ହୋଇଥାଏ ଯାହା ଶିକ୍ଷାର୍ଥୀ ପାଇଁ ବହୁତ ଲାଭଦାୟକ ହୋଇଥାଏ